ହଁ ମୁଁ ଏକ ସାମ୍ପ୍ରତିକ ଘଟଣା କହିପାରିବି ଆମ୍ଭ ଶଙ୍ଖଚିଲା ଗ୍ରାମର ମା' ହିଙ୍ଗୁଳା ଇଷ୍ଟଦେବୀ ପ୍ରାୟତଃ ଅଶୀ ନବେ ବର୍ଷର କାହାଣୀ ମା' ଆସିକି ରହିଛନ୍ତି ଆମ ଶଙ୍ଖଚିଲା ଗ୍ରାମରେ ଉଣେଇଶଶହ ଅନେଶ୍ୱତ ମସିହା ବାତ୍ୟାରେ ଏହିଭଳି ପ୍ରକାର ବାତ୍ୟା କାଣ୍ଡ ରଚିଲା ଯେଉଁଟାକି ଶଙ୍ଖଚିଲା ଗ୍ରାମକୁ ପ୍ରଭାବିତ ପକାଇ ନଥିଲା ସେଇଟା ଅନୁଭୂତିର କାହାଣୀ ଆଉ ମା ଥିଲେ ବୋଲି ଶଙ୍ଖଚିଲା ସେଥିରୁ ବଞ୍ଚିପାରିଲା